ଓଡ଼ିଆରେ କହିବା ଲେଖିବା ମୋ ପକ୍ଷରେ ବିଶେଷ ଅସୁବିଧା ନଥିଲା ମୋତେ ଟିକେ ଅସୁବିଧାର ସମ୍ମୁଖୀନ ମୁଁ ହୋଇଛି କାରଣ ଓଡ଼ିଆରେ ଆମେ ସୁନ୍ଦର ଭାବରେ ଅକ୍ଷର ମୁଁ ଲେଖି ପାରେନି ଓଡ଼ିଆର ମାତ୍ରା ବନାନ ମଧ୍ୟ ବେଳେବେଳେ ଅସୁବିଧାର ସମ୍ମୁଖୀନ ହୁଏ କାରଣ ଆମେ ଓଡ଼ିଆରେ ଯେଉଁ ତିନୋଟି ସଅ ତାଳବେଶ ମୁଧନେଶ ଏବଂ ଦନ୍ତେସ ଲେଖିଲା ବେଳେ ଚିନ୍ତା କରିବାକୁ ପଡ଼େ ହର୍ଷେଇ ଦୀର୍ଘେଇ ବ୍ୟବହାର କଲେ କଲାବେଳେ ଏବଂ ରୁ ଋ ହର୍ଷଉ ଦୀର୍ଘଉ ଏସମସ୍ତ କଥାବେଳେ ଯଦି ଟିକେ ସତର୍କ ନ ରହିବା ଆମେ ବ୍ୟାକରଣଗତ କଥା ନଲେଖି ନ କରିବା ତା'ହେଲେ ଆମର ଅନେକ ତ୍ରୁଟି ରହିଯିବ ତେଣୁ ଓଡ଼ିଆ ଭାଷାଟା ମୋ ଚିନ୍ତାଧାରାରେ ଅନ୍ୟାନ୍ୟ ଭାର ତୁଳନାରେ ଭଲ ଭାଷା ପ୍ରାଚୀନ ଭାଷା ଯେଉଁ ଓଡ଼ିଆ ଭାଷାକୁ ନେଇ ଆମେ ଆମ ରାଜ୍ୟ ଉଣିଶ ଛତିଶ ମସିହା ଅପ୍ରିଲ ଏକ ତାରିଖରେ ସ୍ୱତନ୍ତ୍ର ରାଜ୍ୟ ହୋଇଥିଲା ସେଥିରେ ଆମର ମଧୁ ବାବୁ ଓ ମଧୁସୁଧନ ଦାସ ଆଉ ପାରଳା ରାଜା ଏହିଭଳି ଫକୀର ମୋହନ ସେନାପତି ବହୁ ଲେଖକ ବହୁ ସେମାନଙ୍କର ଲେଖିବା ଦ୍ୱାରା ଆମ ଭାଷା ସ୍ୱତନ୍ତ୍ର ହୋଇଥିଲା ଯେଉଁଥିପାଇଁ କେନ୍ଦ୍ର ସରକାର ମଧ୍ୟ ଓଡ଼ିଆ ଭାଷାକୁ ସ୍ୱତନ୍ତ୍ରତା ଦେଇଛନ୍ତି ଆମ ଓଡ଼ିଆ ଭାଷା କୁ ମୁଁ ଅତି ଭଲ ପାଏ ଓଡ଼ିଆ ଭାଷା ଆମ ମୋ ଜାଣିବାରେ ଆମ ଜାତୀୟ ସ୍ତରରେ ସବୁଠାରୁ ଏକ ନମ୍ବରରେ ରହିବା ଦରକାର ଓଡ଼ିଆ ଭାଷାର ବିକାଶ ପାଇଁ ଆମ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଚେଷ୍ଟା ଚଲାଇ ରଖିଛନ୍ତି ତେଣୁ ଓଡ଼ିଆ ଭାଷା କିଭଳି ବିକାଶ ଘଟିବ ଓଡ଼ିଆ ଭାଷାରେ ଅନେକ ବର୍ତ୍ତମାନ ବିକାଶ ଗଲାଣି କେନ୍ଦ୍ର ସରକାର କଲେଣି ତେଣୁ ଆମେ ରାଜ୍ୟ ସରକାର ମଧ୍ୟ ଚେଷ୍ଟା ଅଭ୍ୟାତ ରଖିଛନ୍ତି ଆମେ ଓଡ଼ିଆ ଭାଷାକୁ ଭଲ ପାଇବା ଓଡ଼ିଆ ମାଟିକି ଭଲ ପାଇବା ଓଡ଼ିଆ ଲୋକଙ୍କୁ ଭଲ ପାଇବା ଆମ ମାଆ ବାପା ଏମାନଙ୍କୁ ଭଲ ପାଇବା ଏବଂ ଗୁରୁଙ୍କୁ ଭଲ ପାଇବା ତା'ହେଲେ ଓଡ଼ିଆ ଭାଷାର ବିକାଶ ହୋଇପାରିବ